ବଗିଚାରେ ଫୁଲ ହେଉ ଫଳକୁ ନେଇକି ମୁଁ ବହୁତ ଲୋକଙ୍କୁ ଦିଏ ଯାହାକି ମୁଁ କିଛି ବିକ୍ରି କରେ ଆଉ ଲୋକମାନଙ୍କୁ ମୁଁ ଖାଇବାକୁ ଦିଏ ଫଳ ଆଉ ଫୁଲ ଯାହା ଆଶ୍ରାରେ ଦିଆହୁୁଏ ଏବଂ ଲୋକମାନେ ବହୁତ ଆନନ୍ଦିତ ହୁଅନ୍ତି